ଡେଙ୍ଗୁ ଜ୍ୱର ଓ ମେଲେରିଆ ଭଳି ମଶା ବାହିତ ରୋଗକୁ ଆମେ ଆଗ ଯଦି ରୋକିବାକୁ ହେବ ପ୍ରଥମେ ଆମ ଚର୍ତୁପାର୍ଶ୍ୱରେ ଆମେ ଏମିତିକି ଅଳିଆ ଗୁଡ଼ିକ ପକେଇବା ନି ଏବଂ ଆମେ ଯୋଉ ଡ୍ରେନ୍ ଗୁଡ଼ିକୁ ଖୋଲା ଛାଡ଼ି ଦେଉଛେ ଡ୍ରେନ୍ ଗୁଡ଼ିକୁ ଜମା ଖୋଲା ଛାଡ଼ିବା ଜରୁରୀ ନୁହଁ କାରଣ ମଶା ଆସିକି ବସିବେ ପୁଣି ସେ ମଶା ଆସିକି ଆମ ଦେହରେ ବସିବେ ତ ଏମିତି ହେଇକି ରୋଗଟି ଆହୁରି ବଢ଼ିବ ଆଉ ସମସ୍ତଙ୍କ ଠାରୁ ବଡ଼ କଥା କି ଆମେ ଯୋଉ ଆମର ଅଳିଆ ଗୁଡ଼ାକ ପକଉଛେ ଇଆଡ଼େ ସିଆଡ଼େ ଆମେ ଆଜିକାଲି ଅଳିଆ ବାଲା ଆସୁଛନ୍ତି ଆଜିକାଲି ବାହାରେ ଡଷ୍ଟବିନ୍ ରହୁଛି ନିଜ ଘରେ ବି ଡଷ୍ଟବିନ୍ ରହୁଛି ତ ଆମେ ସେଇଠି ଅଳିଆ ଗୁଡ଼ାକ ରଖିବା ଏବଂ ଯୋଉ ଆମେ ଅଳିଆ ଗୁଡ଼ାକ ରଖୁଛେ ଯୋଉ ଡଷ୍ଟବିନ୍ ଆମେ ସେ ଡଷ୍ଟବିନ୍ଟା'କୁ ମୁଁ ବନ୍ଦ ରଖିବା କାରଣ ନହେଲେ ମଶା ଗୁଡ଼ିକ ଯାଇକି ଖୋଲା ଡଷ୍ଟବିନ୍ ହେଲେ ସେଇ ଗୁଡ଼ିକରେ ମୁହଁ ମାରିବେ ପୁଣି ସେଇ ଡଷ୍ଟବିନ୍ରୁ ଆମ ଦେହକୁ ଆସିବେ ତ ଆମେ ପ୍ରଥମେ ତ ଆମର ଡଷ୍ଟବିନ୍ରେ ଆମେ ଅଳିଆଗୁଡ଼ା ଫୋପାଡ଼ିବା ଇଆଡ଼େ ସିଆଡ଼େ ଫୋପାଡ଼ିବା ନି ଆମର ଯୋଉ ଡ୍ରେନ୍ ଗୁଡ଼ାକ ଅଛି ସେଗୁଡ଼ାକ ବନ୍ଦ କରି ଆଉ ସମସ୍ତଙ୍କ ଠାରୁ ବଡ଼ କଥା ହେଉଛି କି ଶୋଇଲା ବେଳକୁ ଆମେ ମଶାରୀ ଟାଣିକି ଶୋଇବା ଦରକାର କାରଣ ରାତି ଅଧରେ ମଶାମାନେ ହିଁ ବୁଲନ୍ତି ଏବଂ ମଶାରୀ ଟାଣିକି ଶୋଇବା ନିହାତି ଜରୁରୀ ଆମ ସରକାର ବି ମଝିରେ ଥରେ ଯୋଜନା କରିଥିଲା ମଶାରୀ ସମସ୍ତଙ୍କୁ ଦେଉଥିଲା ଏଇ ଡେଙ୍ଗୁରୁ ବଞ୍ଚେଇବା ପାଇଁକି ତ ତେଣୁ ଆମେ ସବୁ ଜିନିଷ ମାନିବା ଉଚିତ୍ ଆଉ ରାତି ସନ୍ଧ୍ୟାବେଳେ ଆମର ଯୋଉ ଝରକାଫରକା ବନ୍ଦ କରିଦବା ଉଚିତ୍ ନହେଲେ ଆମର ମଶାର ନେଟ୍ ବି ଲଗେଇ ଦେଲେ ଆହୁରି ଭଲ ଘରକୁ ଆମ ମଶା ବି ପଶିବାର ନାହିଁ ଆଖପାଖକୁ ପରିଷ୍କାର ରଖିବା ମଧ୍ୟ ଜରୁରୀ